ମୋର ଗୋଟେ ଛୋଟ ଭାଇ ଅଛି ତାକୁ ଘରେ ରହିବ ଜମା ପସନ୍ଦ ନୁହଁ ସେ ଖାଲି ବାହାରକୁ ଯାଏ ଯାଏ ସେ ବାହାରେ ଖେଳିବା ପସନ୍ଦ କରେ ଆଉ ଫାଷ୍ଟଫୁଡ଼ ଖାଇବା ପସନ୍ଦ କରେ ସେ ଘର ଜିନିଷ ଖାଏନି ଓ ପନ ପନିପରିବା ଫଳ ଇତ୍ୟାଦି ହେଲ୍ଦି ଜିନିଷ ଖାଏନି ସେ ଖାଲି ବାହାରେ ବୁଲେ ଆଉ ସେ ହୋମୱାର୍କ ବି ଟାଇମରେ କରେନି ମୁଁ ଘରେ ରୁହେ ହୋମୱାର୍କ କରେ ଓ ଭଲ ଖାଦ୍ୟ ଖାଏ ମୋତେ ଘରେ ପଢ଼ିବା ପସନ୍ଦ ଆଉ ଘରେ ଟି ଭି ଦେଖିବା ପସନ୍ଦ ସେ ବହୁତ ବଦମାସି କରେ ସେ ତା' ଖେଳନା ଭାଙ୍ଗିଦିଏ ମୁଁ ମୋର ଆଜି ଯାଏ ଖେଳନା ରଖିଛି